ଆମର୍ ଓଡ଼ିଆକେ ଜଗନ୍ନାଥ୍ ଓଡ଼ିଆ ବୋଲି କହେସନ୍ ସେ ଆମର୍ ଓଡ଼ିଆନ ଜଗନ୍ନାଥ ଭଗବାନ୍ ବହୁତ୍ ପ୍ରସିଦ୍ଧନ୍ ଆରୁ ଆମର୍ ଆମର୍ ସମ୍ବଲ୍ପୁରୀ ଆମର୍ ସମ୍ବଲ୍ପୁରୀ ଆମର୍ ସମ୍ୱଲପୁରୀ ଯେତ୍କେ ଆମେ ଭାବନାକେ ଆମେ ପ୍ରକାଶ୍ କର୍ସୁଁ ଓ ସମ୍ୱଲ୍ପୁରୀରେ ଆମେ ସମ୍ବଲପୁରୀରେ କହେସୁଁ ଆଉ ଆଉ ଓଡ଼ିଆର୍ ଲୋକ୍ ଓଡ଼ିଆର୍ ଲୋକ୍ମାନେ ତାଙ୍କର୍ ଭାଷାରେ ଓଡ଼ିଆ କହେସନ୍ ବୋଲେ ଆମେ ବୁଝି ନାଇଁପାରୁ ଆଉ ଆମର୍ ଭାଷାରେ କଥା ହେସୁ ତାକର୍ ସାଙ୍ଗେ ଆରୁ ସେମାନେ ସେମାନେ ଆମର୍ ଆମର୍ ଆମର୍ ଓଡ଼ିଶାକେ ଆସି କରି ଆମର୍ ଆମର୍ ଭାଷାକେ ଆମର୍ ଭାଷାକେ ବ୍ୟବହାର୍ କରି କରି ଆମର୍ ସାଙ୍ଗେ କଥାହେସନ୍ ଆରୁ ବହୁତ୍ ବହୁତ୍ ବହୁତ୍ ପ୍ରସିଦ୍ଧ ହେ ଆମର୍ ସମ୍ୱଲପୁରୀ ଭାଷା ବୋଲେ ସେମାନେ ଆମର୍ ଆମର୍ ଓଡ଼ିଶାକେ ଆସ୍ଲେ ସମ୍ୱଲ୍ପୁରୀ ଭାଷାରେ କଥାହେସନ୍ ଆମର୍ ସାଙ୍ଗେ